ଓଡ଼ିଶାର ତିରିଶ ଗୋଟି ଜିଲ୍ଲା ମଧ୍ୟରୁ ବୌଦ୍ଧ ଜିଲ୍ଲା ଅନ୍ୟତମ ଏଠିକାର ଲୋକମାନେ ମୁଖ୍ୟତଃ କୃଷି ଉପରେ ନିର୍ଭରଶୀଳ ତା' ବ୍ୟତୀତ ଏଠିକାର ଲୋକମାନେ ସରକାରୀ ତଥା ବେସରକାରୀ ଚାକିରି ମଧ୍ୟ ଅନ୍ତର୍ଭୁକ୍ତ ଅଟନ୍ତି ଆମ ଜିଲ୍ଲାରେ ବେକାରୀ ସମସ୍ୟାର ଚାହିଦା ମଧ୍ୟ ବଢ଼ିଯାଇଛି କୃଷି ଉପରେ ନିର୍ଭରଶୀଳ ଥିବା ବ୍ୟକ୍ତିମାନେ ମୁଖ୍ୟତଃ ଦୈନନ୍ଦିନ ଜୀବନରେ ସେମାନେ ଖାଇବା ତଥା ବଳକା ଅଂଶ ତକ ନେଇ ବଜାରରେ ବିକ୍ରୟ କରିଥାନ୍ତି ତା' ବ୍ୟତୀତ ସରକାରୀ ଚାକିରି କରୁଥିବା ଲୋକମାନେ ଏହି ଏହି କୃଷିକୁ ନିର୍ଭରଶୀଳ ନୁହନ୍ତି ଏବଂ ବେକାରୀ ସମସ୍ୟା ଥିବା ଲୋକମାନଙ୍କୁ ମୁଁ ଏହି ପରାମର୍ଶ ଦେବି ଯେଉଁଟାକି ସେମାନେ ଚାଷ ବାସ କିମ୍ବା କୃଷିକୁ ଅନୁଧ୍ୟାନ କରି କେମିତି ଦୁଇ ପଇସା ରୋଜଗାର କରିବେ ଏବଂ ବେକାରୀ ସମସ୍ୟାକୁ ହଟାଇବେ ତା' ବ୍ୟତୀତ ନିଜ ସୁରକ୍ଷାରେ ବା ଦୈନନ୍ଦିନ ଜୀବନରେ ତାଙ୍କର ଅଭାବ ପରିଲକ୍ଷିତ ହେବ ନାହିଁ